ଆମେ ଡ୍ୟାନ୍ସ କଲାବେେଲେ ଲୋକ୍ ଲୋକେ ଦେଖ୍ସନ୍ ଶାଢ଼ୀ ପିନ୍ଧି କରି ପିନ୍ଧିିକରି ପିଲାମାନେ ଲୁଙ୍ଗି ପିନ୍ଧିକରି ଜିନ୍ସ ପିନ୍ଧି କରି କରିବା ଧରି କରେ

ଆମେ ଶାଢ଼ୀ ପିନ୍ଧିକରି ଡ୍ୟାନ୍ସ କରସୁଁ ନେକଲେସ ଚୁଡ଼ି ନା ବୁଢ଼ା ଏତିକି ହେଲା